ପ୍ରାଚୀନ ଏବଂ ମଧ୍ୟଯୁଗୀୟ ମଧ୍ୟଯୁଗୀୟ ଭାରତରେ କିଛି ପ୍ରସିଦ୍ଧ ରାଜାମାନଙ୍କ କହିପାରିବେ କି ଯାହା ବିଷୟରେ ଯାହା ବିଷୟରେ କିି ବାବର ଆକବର ଶିବାଜୀ ବାବରଙ୍କର ଜୀବନୀ ବାବରଙ୍କର ପ୍ରକୃତ ନାମ ହେଉଛି ଯାହାରୁଦ୍ଦିନ୍ ମହମଦ୍ଦ୍ କିନ୍ତୁ ଇତିହାସରେ ସେ ବାବର ନାମରେ ପ୍ରସିଦ୍ଧ ତୁର୍କୀ ଭାଷାରେ ବାବର ଶବ୍ଦର ଅର୍ଥ ହେଉଛି ବ୍ୟାଘ୍ର ସାହସ ଓ ଶକ୍ତି ଦୃଷ୍ଟିରୁ ସେ ତାଙ୍କର ସେହି ବ୍ରାଘ୍ୟ ନାମଟିକୁ ସାର୍ଥକ କରିଥିଲେ ବାବରଙ୍କ ପିତାଙ୍କ ନାମ ଉମେଶ ଚନ୍ଦ୍ର ଶେଖ୍ ମିର୍ଜା ସେ ମୁଁ ଫର୍ଗଣା ରାଜ୍ୟର ଆଫଗାନର ସାହାଯ୍ୟ କରିଥିଲି ଅଠର ଚଉଦଶହ ତେୟାଅଶୀ ଖ୍ରୀଷ୍ଟାବ୍ଦରେ ବାବର ସେହି ଫରଗଣା ରାଜ୍ୟର ଜନ୍ମଲାଭ କରିଥିଲେ ଜାତିରେ ସେ ଥିଲେ ଗଙ୍ଗତାର ତୁର୍କ ବାବାଙ୍କର ପିତା ଥିଲେ ତୁର୍କୀିବୀର ମମୋର ଲଙ୍ଗଙ୍କ ବଂଶଧର ତାଙ୍କର ମାତା ଥିଲେ ଦୁର୍ଦୁଷ ଦିଗ୍ବିଜୟୀ ଚେଙ୍ଗିଙ୍ଗ ଖାଙ୍କ ମୋଗଲ ବଂଶର କନ୍ୟା ମୋଗଲ ମୋଗଲର ବଂଶୀୟ ମାତା ଗର୍ଭରୁ ଜନ୍ମ ଲାଭ କରିଥିବାରୁ ବାବରଙ୍କର ରାଜବଂଶ ମଙ୍ଗଲ ମୋଙ୍ଗଲ ରାଜବଂଶ ନାମରେ ଭାରତ ଇତିହାସରେ ଖ୍ୟାତି ଲାଭ କରିଛନ୍ତି କିନ୍ତୁ ପ୍ରକୃତ ପକ୍ଷରେ ସେ ତୁର୍କୀ ଥିଲେ ଜାତିର ଲୋକ ବାକ୍ୟ ଅବସ୍ଥାରେ ବାବର ଉତ୍ତର ଶିକ୍ଷା ଉତ୍ତର ଶିକ୍ଷା ଲାଭ କରିପାରିଥିଲେ ସେ ତୁର୍କି ଓ ଫତି ଭାଷାରେ ଦକ୍ଷତା ଲାଭ କରିଥିଲେ ଭବିଷ୍ୟତ ଜୀବନରେ ସେ ଜଣେ ଜ୍ଞାନୀ ବ୍ୟକ୍ତି ବ୍ୟାଖ୍ୟା ଲାଭ କରିଥିଲେ ବାବନଙ୍କର ପିତା ଓମେଶ ଚନ୍ଦ୍ର ମିର୍ଜାଙ୍କର ଆଠ ଜୁନ୍ ଉଣେଇଶ ଶହ ଷୋହଳଶହ ଚଉରାନବେ ଖ୍ରୀଷ୍ଟାବ୍ଦରେ ଆକସ୍ମିତ ମୃତ୍ୟୁବରଣ ହୁଏ ତା'ପରେ ବାବର ଫର୍ଗଣା ସିଂହାସନ ଆରୋହଣ କରିଛନ୍ତି ସେ ସେତେବେଳେ ସେ ସେତେବେଳେ ସେ ଥିଲେ ମାତ୍ର ଚଉଦ ପନ୍ଦର ବର୍ଷର ବୟସ ମୋଗଲମତି ବାବର ତାଙ୍କ ବାଧା ଦେଇଥିଲେ ଦେଇଥିଲେ ତାଙ୍କର ଦୁଇ ମାତୁଲ ମହମ୍ମଦ୍ଦ ମିର୍ଜା ଓ ମହମ୍ମଦ୍ଦ ଖାନ୍ ଫର୍ଗଣା ରାଜ୍ୟର ଅଧିକା ଅଧିକାର କରିବା ପାଇଁ ବାରଶହ ଚଉରାନବେ ଖ୍ରୀଷ୍ଟାବ୍ଦରେ ସେମାନେ ଏହା ଉପରେ ଆକ୍ରମଣ କରିଥିଲେ ସୌଭାଗ୍ୟବଶତଃ ବାବର ତାଙ୍କ ଅନୁମତ ସାମନ୍ତ ଓ ପ୍ରଜାମାନଙ୍କର ସହାୟତାରେ ଉଭୟଙ୍କର ଆକ୍ରମଣକୁ ପ୍ରତିହତ କରିପାରିଥିଲେ ପରେ ପରେ ରାଜ୍ୟ ବିସ୍ତାର କରିବାର ଅଭିଳାଷ ତାଙ୍କ ହୃଦୟଙ୍ଗମରେ ସ୍ଥାନ ପାଇଥିଲେ ତେଣୁ ସେହି ନିଜର ଛୋଟ ରାଜ୍ୟକୁ ନେଇ ସନ୍ତୁଷ୍ଟ ହୋଇପାରିଥିଲେ ତାଙ୍କର ଦୃଷ୍ଟି ପଡ଼ିଥିଲା ତାଙ୍କର ପଡ଼ୋଶୀ ରାଜ୍ୟ ସମର୍କନ୍ଦ ଉପରେ ଏହା ଏହା ଚଉଦଶହ ସତାନବେ ଖ୍ରୀଷ୍ଟାବ୍ଦରେ ଏହାକୁ ଅଧିକାର କରିଥିଲେ ମଧ୍ୟ ବେଶି ଦିନ ନିଜ ଅଧୀନରେ ରଖିପାରିନଥିଲେ ତାଙ୍କର ଦୁର୍ଦିନ ଉପସ୍ଥିତି ହୋଇ ଯେ ଫଳରେ ସେ ଉଭୟ ସ୍କନ୍ଦ ଓ ନିଜ ରାଜ ଫର୍ଗଣା ହୋଇ ସେ ହୋଇଥିଲେ ଆଶ୍ରୟ ବିହୀନ ଭ୍ରାମ୍ୟମାନ ଏକ ସାଧାରଣ ବ୍ୟକ୍ତି ଯେ ଏ ପରିକା ଅବସ୍ଥାରେ ତାଙ୍କର ବହୁ ଅନୁଗାମୀ ତାଙ୍କ ଅତିରିକ୍ତ କହିଥିଲେ ସେହି ସମାଜରେ ତାଙ୍କର ନିଃଶୟ ଅବସ୍ଥାରେ ବର୍ଣ୍ଣନା କରିବାକୁ ଯାଇ ଫିର୍ସ୍ତା ଲେଖିଛନ୍ତି ଭାଗ୍ୟର ଏକ ମେଣ୍ଡି ପେଣ୍ଡି ସଦୃଶ୍ୟ ଏବଂ ତତସଙ୍ଗେ ରାଜ୍ୟ ଭଳି ଭାବର ଗୋଟିଏ ସ୍ଥାନ ଅତ୍ୟନା ସ୍ଥାନକୁ ଗତି କରିବାର ଦେଖାଯାଇଥାଏ ମାତ୍ର ବିପଦର କଷଟିପଥରେ ମନୁଷ୍ୟ ପ୍ରତିଭାର ପରୀକ୍ଷମ ହୋଇଥାଏ ବାବରଙ୍କର କ୍ଷେତ୍ରରେ ତାହା ହିଁ ହୋଇଥାଏ ହିମାଳୟ ସଦୃଶ୍ୟ ଧର୍ଯ୍ୟ ଓ ଅଭିିଶାଳରେ ଅଧିକାର ହୋଇଥିବାରୁ ଯୁବକ ବାବର ବିପଦ ସମୟରେ ଭାଙ୍ଗି ପଡ଼ିନଥିଲେ ଭାଗ୍ୟ ସହିତ ସଂଗ୍ରାମ କରି ସେ ଫର୍ଗଣା ଓ ସମରକନ୍ଦ ଫେରି ଆସିଥିଲେ ମଧ୍ୟ ସେହି ଭାଗ୍ୟର ବିଡ଼ମ୍ବନା ହେତୁ ପୁରା ପୁରା ରାଜ୍ୟ ପୁରା ରାଜ୍ୟ ଉଭୟଙ୍କର ସହାୟତା ସେ ହୋଇଥିଲେ ଏକ ଯାଯାବର ମାତ୍ର ସବୁଦିନ ସମାଜ ଭାବରେ ଗତି କରିଥାନ୍ତି କିଛି ଦିନ ପରେ ତାଙ୍କୁ ଶୁଭ ମୁହୂର୍ତ୍ତରେ ସୁପ୍ରଭାବ ହୋଇଥିଲା କାବୁଲର ରାଜାଙ୍କର ମୃତ୍ୟୁ ପରେ ସେଠାରେ ଅରାଜକତା ଓ ବିଶୃଙ୍ଖଳା ଘନଘଟା ଏହାର ରାଜନୈତିକ ଆକାରକୁ ଆସ୍ଥି ଦିନ କରିଛନ୍ତି ତା'ପରେ ସୁଯୋଗ ନେଇ ବାବର ସତରଶହ ଚାର ଖ୍ରୀଷ୍ଟାବ୍ଦରେ କାବୁଲ ସିଂହାସନ ଆରୋହଣ କରିଥିଲେ କରି ନିଜ ପାଇଁ ଆସ୍ଥାଟିଏ ସାହସ ହାସଲ କରିଥିଲେ କାବୁଲ ସୈନ୍ୟବାହିନୀ ସହାୟତାରେ ସତରଶହ ପାଞ୍ଚ ଖ୍ରୀଷ୍ଟାବ୍ଦ କାନ୍ଦଖାର ଜୟ କରି ମାତ୍ର କେତୋଟି ସପ୍ତାହ ପରେ ପୁରା ରାଜ୍ୟ ତାଙ୍କ ହରାଇ ବସିଥିଲେ ଏହିପରି ସଂଙ୍କଟରେ ପରିସ୍ଥିତି ପାରଶ୍ଚମ ସମ୍ରାଟ ଇସଲାମ ଫରାଶୀ ବାବରଙ୍କର ଅନୁରୋଧ ରକ୍ଷା କରି ସାହାଯ୍ୟ ଦେବାକୁ ସେ ହିରାଟ୍ ଅତ୍ବ୍ୟତ୍ ହସଲ୍ କନ୍ ବୁଖାର୍ ହସାର୍ କନ୍ଦଜ୍ ଓ ଫର୍ଗଣା ରାଜ୍ୟ ଆଦି ଜୟ କରିପାରିଥିଲେି ହେଲେ କ'ଣ ହେବ ବିଧିର ବିଧାନ ଥିଲା ଅନ୍ୟ ପ୍ରକାର ସେଗୁଡ଼ିକ ଉପରେ ବେଶି ଦିନ ନିଜର ଆଧିପତ୍ୟ ବିସ୍ତାର ଲାଭ ତାଙ୍କ ଭାଗ୍ୟରେ ନଥିଲା ସତରଶହ ପନ୍ଦର ଖ୍ରୀଷ୍ଟାବ୍ଦ ବେଳକୁ କାବୁଲ ବ୍ୟତୀତ ଅନ୍ୟ ସବୁ ରାଜ୍ୟ ସେ ହରାଇ ବସିଲେ ଏହି ଏହି ଭାବରେ ଉତ୍ଥାନପତନ ସବୁ ବନ୍ଧୁର ପ୍ରଥା ଅତିକ୍ରମ କରି ଭାବ ଶେଷରେ ଉପଲବ୍ଧ କରିଥିଲେ ଯେ ରାଜ୍ୟ ବିସ୍ତାର ପାଇଁ ମଧ୍ୟ ଏସିଆ ପରିସ୍ଥିତି ତାଙ୍କ ଅନୁକୂଳ ନୁହେଁ ତେଣୁ କାବୁଲର ଦକ୍ଷିଣ ପୂର୍ବରେ ଅବସ୍ଥିତ ବିଭବ ବୈଭବଶାଳୀ ଭାରତ ବର୍ଷ ଉପରେ ତାଙ୍କ ଦୃଷ୍ଟି ପଡ଼ିଥିଲା ଏହାକୁ ଜୟ କରି ସେ ବିଶାଳ ଓ ମୋଗଲ ସାମ୍ରାଜ୍ୟ ପ୍ରତିଷ୍ଠା କରିଥିଲେ